ହଁ ଆମରି ଏରିଆରେ ଅଛନ୍ ଆମର୍ ଫୋକ୍ ଡାନ୍ସ୍ର ଗ୍ରୁପ୍ମାନେ ଯେଣ୍ଟା କି ଦିଲୀପ ସୁନା ସେ ତୋରଣି ଏନ୍ତା ବୋଲି ଅଛନ୍ ଏମାନେ କି ତାକର୍ ଗୋଷ୍ଠିକେ ନେଇକରି ବିଭିନ୍ନ ଅଞ୍ଚଲ୍ମାନଙ୍କୁ ଯିଇକିରି ତାକର୍ ତାର୍ମାନେ ପାରମ୍ପାରିକ୍ ଆମର୍ ନୃତ୍ୟ ପରିବେଶଣ କରୁସନ୍ ଆରୁ ବଢିଆଁ କରୁସନ୍ ଆମେମାନେ ଆମରି ଫଙ୍କସନ୍ ଆମର କଲ୍ଚୁରାଲ୍ ପ୍ରୋଗ୍ରାମ୍ ଟାଇମ୍କେ ଆମର୍ ପୂଜା ଆମର୍ ଦୁର୍ଗାପୂଜା ବୋଇଲେ ଆମେ କମ୍ପିଟିସନ୍ ବୋଲି କରଆସୁଁ ସବୁ ଏରିଆର ବରଗଡ଼ ଡିଷ୍ଟ୍ରିକ୍ଟ୍ କାଣା ବହୁତ୍ ବାହାରୁ ବାହାରୁ ଲୋକ୍ମାନେ ଆଏସନ୍ ଆର୍ ତାକ୍ ଏ କମ୍ପିଟିସନ୍ କରସିଁ ତାକର୍ ଡାନ୍ସ୍ ପ୍ରୋଗ୍ରାମ୍ମାନ କରାହେସି ସେନୁ ସେମାନେ ତାପରେ ପ୍ରତିଯୋଗିତା ହେସି ସେନୁ ଭାଗ୍ ନେସନ୍ ବହୁତ୍ ଲୋଗ୍ ଆଉ ଯେନ୍ମାନେ ଜିସ ପ୍ରାଇଜ୍ ହେଲେ ଦିଆହେସି ବହୁତ୍ ତାରକୁ ଉତ୍ସାହିତ ବୋଲି କରାହେସି ଆଉ ବହୁତ୍ ବଢିଆଁ ଲାଗ୍ସି ଆମରି ଏରିଆରେ